ମୁଁ ନିୟୁଜରେ କିଛି ମର୍ମାହାତ କାହାଣୀ ଦେଖିଥିଲି ସେଇ କାହାଣୀ ଦେଖିବା ଦ୍ୱାରା ମୋତେ ବହୁତ ଦୁଃଖ ଅନୁଭବ ହୋଇଥିଲା ପ୍ରଥମେ ତିନିଜଣ ସାଙ୍ଗ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ ଗାଧୋଇବା ପାଇଁ ଯାଇଥିଲେ ତାପରେ ଗୋଟିଏ ସାଙ୍ଗ ପ୍ରଥମେ ସେହି ପୋଖରୀ ଭିତରକୁ ଗାଧୋଇବା ପାଇଁ ଯାଇଥିଲା ସେହି ପୋଖରୀରେ ବହୁତ ସେହି ପୋଖରୀଟା ବହୁତ ଗଭୀର ଥିଲା ଗଭୀର ହେବା ଦ୍ୱାରା ଗୋଟିଏ ସାଙ୍ଗ ପ୍ରଥମେ ଗାଧୋଇବାକୁ ଯାଇଥିଲା ସେ ବୁଡ଼ିଗଲା ତାପରେ ତାକୁ ଉଧାର କରିବା ପାଇଁ ଆଉ ଗୋଟିଏ ସାଙ୍ଗ ଗଲା ସେ ମଧ୍ୟ ବୁଡ଼ିଗଲା ଉପରେ ଥିବା ସାଙ୍ଗ ଟି ଆଖପାଖ ଲୋକଙ୍କୁ ଡାକିଲା ଆଖପାଖ ଲୋକ ଆସିବା ଦ୍ୱାରା ଉଧାରକାରୀ ଟିମକୁ ଫୋନ କଲେ ଫୋନ କରିବା ଦ୍ୱାରା ଉଧାରକାରୀ ଟିମ ଆସି ସେମାନ ଦୁହିଙ୍କି ଉଧାର କରିଲେ ଦେଖିଲେ ଯେ ସେମାନେ ଦୁହିଁଙ୍କ ମୃତ